ମଣିଷ ଯଦି ଚାହିଁବ ଓଜନ ବଢ଼ାଇବାକୁ ତା'ହେଲେ ସୁଷମ ଖାଦ୍ୟ ଖାଇବା ଦରକାର ଯଥା ଅଣ୍ଡା କ୍ଷୀର ତା'ପରେ ସତେଜ ପରିବା ଖାଇଲେ ଓଜନ ବଢ଼ିଥାଏ ତା'ବାଦ ଚିକେନ ମଟନ ମାଛ ଏସବୁରେ ମଧ୍ୟ ପୃଷ୍ଟିକର ଅଛି ଯାହାକୁ ଖାଇଲେ ଓଜନ ବଢ଼ିଥାଏ ତା'ବାଦ ଆମର ହର୍ଲିକ୍ସ ଅମୂଲ୍ ଏସବୁକୁ ଖାଇଲେ ମଧ୍ୟ ଓଜନ ବଢ଼ିଥାଏ